ଜୀବନରେ ଆଶା ହିସାବରେ ମୋର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଛି ତ ମୁଁ ଯେତେବେଳେ ଆମ ଗାଁର ଆଶା ଦିଦି ଅଛି ମୁଁ ଜନ୍ମରୁ ପାଞ୍ଚ ବର୍ଷର ଶିଶୁ ର କେମିତି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବି ଆଉ ଗର୍ଭବତୀ ମା'ର କେମିତି ସ୍ୱାସ୍ଥ୍ୟ ସେବା ଯୋଗାଇବି କିଶୋରୀ ବାଳିକାମାନଙ୍କର କେମିତି ସ୍ୱାସ୍ଥ୍ୟ ସେବା ଯୋଗାଇବି ଆଉ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧାମାନଙ୍କର ସେବା କରିବି ଏଇଟା ହେଉଛି ମୋର ଗୁରୁତ୍ଵପୂର୍ଣ୍ଣ ଆଉ ତାଙ୍କର ଗର୍ଭବତୀ ମା'ର ଖାଦ୍ୟ ଉପରେ ଧ୍ୟାନ ଦେବା ଦରକାର ବୋଲି ମୁଁ ତାଙ୍କ ପରିବାରଲୋକଙ୍କୁ ଯାଇକି କହେ ତ ସେମାନେ ସମସ୍ତେ ବୁଝିପାରନ୍ତି ଆଉ ଗର୍ଭବତୀ ମା' ଖାଇବ ଖାଇସାରିବାପରେ ସେ କେମିତି ବିଶ୍ରାମ ନେବ ବିଶ୍ରାମ ନେଇ ସାରିଲାପରେ ସେ କେମିତି ତା' ଶିଶୁକୁ ଭଲ ଶିଶୁଟିଏ ଜନ୍ମ ଦେବ ଭଲ ଶିଶୁଟିଏ ଜନ୍ମ ଦେଇ ସାରିଲା ପରେ ସେ କେମିତି ଶିଶୁର ଟିକାକରଣ କରାଇବ ଟିକାକରଣରୁ ସେ କେମିତି ଭଲ ଭାବରେ ସୁରକ୍ଷା ପାଇବ ଯେଉଁ ଆଜିକାଲିକା ରୋଗ ଆସୁଛି ସେହି ରୋଗରୁ କେମିତି ସେ ବଞ୍ଚିତ ହେବେ ସେଇଥି ପାଇଁ ମୁଁ ତାଙ୍କୁ ଯାଇକି ବୁଝାଉଛି ଆଉ ସେଇଟା ହେଉଛି ମୋର ଗୁରୁତ୍ଵପୂର୍ଣ୍ଣ